ହେଲୋ

କୁହ ହଁ କ'ଣ କୁହ ହଁ ପାଣି ସବୁ ଟାଙ୍କି ତଳ କେତେ କ'ଣ ପାଣି ଭଲ ପାଣି ବୋତଲ ଯୋଉ ଆସଛି ତାର ହଁ ଆରେ ପାଣି ବୋତଲ କେତେ ଲାଖେ କୋଡ଼ିଏ ଲିଟର ବୋତଲ ଦେବ ଆଉ ଭୋଜିବି ଆମର ସବୁ ଯୋଉ ଅଛି ସେଇଗୁଡ଼ା ଦେଲେ କେତେ ଟଙ୍କା କ'ଣ ପଡ଼ୁଛି ହଁ ଆଉ ହଁ ଆଉ ତୁମର ଟାଙ୍କି ଆସୁଛି ଗାଡ଼ି ଆସିୁଛି ମେସିନ୍ ସପ୍ଲାଇ କରୁଛ ହଁ ହଁ ହ ହେଲୋ କେତେ ରେଟ୍ ପଡ଼ୁଛି କ'ଣ କେତେ ରେଟ୍ ପଡ଼ୁଛି ଏ ସବୁ ତିରିଶ ଟଙ୍କା ହଁ ହଁ ହଁ ଆଉ ପୁରା ଘର ପାଖକୁ ନେଉଛି ଆାଣିବାକୁ ପଡ଼ୁଛି ତ ଏ ତ ତୁମକୁ ଯାଇ ଆମେ ଆଣିବାକୁ ପଡ଼ିବ ନା ତୁମେ ଘର ପାଖକୁ ପହଞ୍ଚଉଛ ହଁ ହଁ ହଁ ହୁଁ ହଁ ହଁ ହଉ ଆମେ ଯାଇକିରି ଯୋଗାଯୋଗ କରିବୁ ହେଲା ହଁ ହଉ